ହ୍ୟାଲୋ ଆପଣ ମା' ମଙ୍ଗଳା ହୋଟେଲ ରୁ କହୁଛନ୍ତି ତ ମୁଁ ଜଟଣୀ କୁଦିଆରୀରୁ ହେମଲତା ବେହେରା କହୁଛି ମୁଁ ଚିକେନ୍ ତରକାରୀ ଅର୍ଡ଼ର କରିଥିଲି ଏବଂ ମୁଁ ସେଇଟାକୁ ବାତିଲ୍ କରିଦେଇଛି ମୋର ଦରକାର ନାହିଁ ଆଉ ମୁଁ ସେ ପଇସା ଟା କେମିତି ୱାପସ ପାଇବି ଆପଣ ଟିକେ ଚେଷ୍ଟା କଲେ ଆପଣଙ୍କୁ ନ ଡେଲିଭରି ଅର୍ଡ଼ର ନମ୍ବର ଦେବି କି ଆପଣ ମୋତେ ଆଣିକି ପେମେଣ୍ଟ ଦେଇଦେବେ କି ମୁଁ ଆପଣଙ୍କ ପାଖକୁ ଯିବି ସେଇଟା ଟିକେ ଆପଣ ଟିକେ କୁହନ୍ତୁ ଆଉ